ପଶୁମାନେ ନିଜେ କିଛି କହିପାରୁନାହାନ୍ତି ଆମେ ମଣିଷମାନେ ଯେମିତି ଆମର ନିଜର ସୁବିଧା ଅସୁବିଧାକୁ ଜନେଇ ପାରୁଛୁ ବା କହିପାରୁଛୁ ସେମିତି ପଶୁମାନେ ନିଜର ସୁବିଧା ଅସୁବିଧାକୁ କହିପାରୁନାହାନ୍ତି କି କାହାକୁ ବୁଝେଇ ପାରୁନାହାନ୍ତି ଯେଉଁମାନେ ପଶୁକୁ ପାଳୁଛନ୍ତି ସେମାନେ ଧୀରେ ଧୀରେ ପଶୁର ସବୁ ସୁବିଧା ଅସୁବିଧାକୁ ନିଜେ ଜାଣିବାକୁ ଚେଷ୍ଟା କରି ବା ଜାଣିକି ତାଙ୍କର ସୁବିଧା ଅସୁବିଧା ଅନୁଯାୟୀ ତାଙ୍କୁ ପାଳନ କରୁଛନ୍ତି ଆଉ ପଶୁମାନଙ୍କ ପାଳନ କରିବା ହେଉଛି ବହୁତ ଭଲ ଗୋଟେ କାମ କିଏ ଯଦି ଗୋଟେ ଅବଲା ପଶୁକୁ ପାଳନ କରୁଚେ ହେଲେ ସିଏ ବହୁତ ପୂଣ୍ୟର କାମ କରୁଛି ଆମ ଘରେ ବି ଗୋଟେ କୁକୁର ଅଛି ତାକୁ ବହୁତ କଷ୍ଟରେ ମାନେ ପାଳିବାକୁ ପଡ଼ୁଛିି ତା'ର କିଛି ସୁବିଧା ଅସୁବିଧା ହେଲେ ଯଦି ସେ ନ ଖାଇବ ହେଲେ କ'ଣ ପାଇଁ ଖାଉନି କ'ଣ ତା'ର ଅସୁବିଧା ସେ ସବୁ ସେ ନିଜେ କହିପାରୁନି ସେଟା ଆମକୁ ନିଜେ ଜାଣିବା ଜାଣିବାକୁ ହୁଏ ନିଜେ ଜାନିକି ସେହି ଅନୁଯାୟୀ ତାକୁ ତାକୁ ପାଳନ କରିବାକୁ ପଡ଼େ ପଶୁମାନଙ୍କୁ ପାଳନ କରିବା ବହୁତ କଷ୍ଟ କିନ୍ତୁ ଆଜିକାଲି ପଶୁମାନଙ୍କ ଉପରେ ବହୁତ ଅତ୍ୟାଚାର ହେଉଛି ସେଥିପାଇଁ ପଶୁମାନଙ୍କୁ ପାଳନ କରିବା ବା ତାଙ୍କୁ ଯତ୍ନ ନେବା ବହୁତ ଭଲ ଗୋଟେ କାମ